ମୁଇଁ ଚାକିରି ନାଇଁ କରି ମୁଇଁ ଘରେ ରନ୍ଧାବଢ଼ା କରୁଛେଁ ମୋର୍ ପୁଅମାନେ ଦୁଇଟା ତାହାକୁ ଦିଆଥୁଆ କର୍ସିଁ ଆର୍ ଆମର୍ ପଇସା ଅଭାବ୍ ହେବାରୁ ମୁଇଁ ନଅ କ୍ଲାସ୍ ପଢ଼ିଛେଁ ମୁଇଁ ଅଧିକ ନାଇଁ ପଢ଼ି ପଇସା ଯଦି ଥିଲେ ମୁଇଁ ଅଧିକା ପଢ଼ିଥାଇତି